ମୁଁ ମୁଁ ଓଡ଼ିଶାର ଅଧିବାସୀ ଏବଂ ମୋର ନାମ ନିଶିକାନ୍ତ ପଲେଇ ଆମ ଅଞ୍ଚଳରେ ଏକ ଦର୍ଶନୀୟ ସ୍ଥାନ ହେଉଛି ପୁରୀ ବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏଇ ମନ୍ଦିରକୁ ଶ୍ରୀ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ ଏଠି ସ ପ୍ରତ୍ୟେକ ଦିନ ପର୍ଯ୍ୟଟକମାନଙ୍କର ଭିଡ଼ ଜମିଥାଏ ଏବଂ କେବଳ ଭାରତୀୟ ପର୍ଯ୍ୟଟକ ନୁହଁନ୍ତି ଆଉ ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଆସିଥାନ୍ତି ଏହି ଶ୍ରୀକ୍ଷେତ୍ରର ଖାଦ୍ୟ ହେଉଛି ଅଭଡ଼ା ବା ଗଜା ଏ ଏଠାକାର ଗଜା ପୃଥିବୀ ପ୍ରସିଦ୍ଧ କହିଲେ ଚଳେ ଏବଂ ପ୍ରତ୍ୟେକ ଭାରତୀୟ ମାନଙ୍କର ଅଭଡ଼ା ନିହାତି ଦରକାର ପ୍ରତ୍ୟେକ ଭାରତୀୟ ମାନେ ପ୍ରତ୍ୟେକ ଲୋକ ଆସି ପ୍ରତିଦିନ ଏହି ଅଭଡ଼ାକୁ ପୁରୀରୁ ନେଇଥାନ୍ତି ଏବଂ ଖାଇଥାନ୍ତି ମଧ୍ୟ ଏହି ଅଭଡ଼ା ପୁରୀର ଶ୍ରୀକ୍ଷେତ୍ର ମନ୍ଦିରର ଆନନ୍ଦ ବଜାରରେ ମିଳିଥାଏ ଏହି ଅଭଡ଼ା ର ସ୍ୱାଦ ସ୍ୱାଦ ଭାରତ ଏବଂ ଭାରତ ବାହାରେ ମଧ୍ୟ ଆଦୃତ ହୋଇଛି ଏହି ପୁରୀର ପୁରୀରେ ଏ ଅଭଡ଼ା ଏବଂ ଗଜା ଏ ବିକ୍ରି ବିକ୍ରି କରି ଲୋକମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଅଭଡ଼ା ଆମ ଭାରତର ସଂସ୍କୃତି ଏବଂ ପରମ୍ପରା ଅନୁସାରେ କୌଣସି ଲୋକ ମରିଗଲେ ତାର ଏକଦଶାହ କ୍ରିୟାରେ ଆବଶ୍ୟକ ହୋଇଥାଏ ସେଥିପାଇଁ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ଏକାଦଶାହ କ୍ରିୟା ବା ଏଇ ଅଭଡ଼ା ପୁରୀରୁ ଆସିସାଏ ଆସିଥାଏ ଯାହା ଯାହାକୁ ପ୍ରତ୍ୟେକ ଲୋକ ସେଇ ଗ୍ରାମ କିମ୍ବା ତାଙ୍କର ଭୋଜିରେ ନିମନ୍ତ୍ରିତ ହୋଇଥିବା ପ୍ରତ୍ୟେକ ଲୋକ ଗ୍ରହଣ କରିଥାନ୍ତି ଗ୍ରହଣ କରି ଏବଂ ଗ୍ରହଣ କରିଥାନ୍ତି ଏବଂ ଆତ୍ମାର ମୁକ୍ତିଲାଭ ପାଇଁ ଶ୍ରୀ ପ୍ରଭୁ ଜଗନ୍ନାଥଙ୍କ କତି ପାଖରେ ପ୍ରାର୍ଥନା କରିଥାନ୍ତି ଏ ଭଳି ଭାବରେ ପୁରୀର ଖାଦ୍ୟ ଅଭଡ଼ା ଏବଂ ପୁରୀ ଗଜା ବିଶ୍ୱରେ ବିଶ୍ୱ ଦରବାରରେ ନିଜର ସ୍ଥାନ ରଖି ସ୍ଥାନ ବଜାୟ ରଖି ପାରିଛି